ହଁ ମୁଁ ଭୁବନେଶ୍ୱର ଟ୍ରେନ୍ରୁ ଯାତ୍ରା କରୁଛିି ଆପଣ ଏ ୱାନ୍ ରେଷ୍ଟୁରାଣ୍ଟରୁ କହୁଛନ୍ତି ଟିଟିଲାଗଡ଼ରୁ ମୁଁ ଆଜି ସାଙ୍ଗମାନଙ୍କ ସହିତ ଦଶ ଜଣ ସାଙ୍ଗ ଆମେ ମିଶିକି ଯାଉଚୁ ଟିଟଲାଗଡ଼ ଆପଣ ମୋ ପାଇଁ ଟିକେ ଖାଦ୍ୟର ଟିକେ ବ୍ୟବସ୍ଥା କରିପାରିବେ କି ଆପଣ ମୋ ପାଇଁ ଆଜି ସମସ୍ତ ସାଙ୍ଗମାନଙ୍କ ପାଇଁ ଖାଇବା ଦେଲେ ମୁଁ ଖୁସି ହେବି ଆପଣ ମୋର ଅର୍ଡ଼ର୍ ନିଅନ୍ତୁ ମୋ ସାଙ୍ଗମାନଙ୍କ ପାଇଁ ନାନ୍ ଆଉ ଡ଼ାଲି ଚିପ୍ସ ପାପଡ଼ ଏବଂ ସଲାଡ଼ ସମସ୍ତେ ଖାଇବା ପାଇଁ ଏବଂ ଚିକେନ୍ ରୋଲ୍ ଦରକାର ଆପଣ ସେ ଜିନିଷ୍ ଯୋଗାଡ଼ କରନ୍ତୁ ରାସ୍ତାରେ ବର୍ଷା ବି ବହୁତ ହେଉଛି ଟ୍ରେନ୍ରେ ଆପଣ ମୋତେ ରେଲୱେ ଷ୍ଟେସନ୍କୁ ଆଣିକି ପ୍ରଦାନ କଲେ ମୁଁ ଖୁସି ହେବି ଏଣୁ ଆପଣଙ୍କୁ ବିନତ୍ ଅନୁରୋଧ କରୁଛୁ ଯେ ଆପଣ ଆଣିକି ଏଇଠି ଦେବେ ଆପଣ ତ ଜାଣିଛନ୍ତି ପ୍ରତିକୂଳ ପରିବେଶ ଆପଣ ଷ୍ଟେସନ୍ ପାଖରେ ଅଛନ୍ତି ଆପଣ ଯେମିତି କରିବି ମୁଁ ଅନଲାଇନ୍ରେ ଆପଣଙ୍କୁ ପେମେଣ୍ଟ କରିଦେଉଛି ଆପଣ ଖାଦ୍ୟ ସାମଗ୍ରୀ ଆମେ ଏସ୍ ୱାନ୍ ବଗିରେ ଅଛୁ ଆଉ ଆପଣ ସେଇଟା ପହଞ୍ଚେଇ ଦିଅନ୍ତୁ